ହଁ ମୁଁ ଯୋଗ କ୍ଲାସ୍ରେ ଯୋଗ ଦେଇଛି ସ୍କୁଲ୍ ଏବଂ କଲେଜ୍ରେ ପଢ଼ୁଥିବା ସମୟରେ ସେଠାରେ ଆମକୁ ବିଭିନ୍ନ ପ୍ରକାର ଯ ଶିଖାଯାଏ ଯେମିତିକି ସୂର୍ଯ୍ୟ ନମସ୍କାର ଅନୁଲୋମ ବିଲମ କପାଳ ଭାତୀ ପଦ୍ମାସନ ପ୍ରଜାପତି ଆସନ ବହୁତ ଗୁଡ଼ାଏ ଯୋଗ ଶିଖାଯାଏ ଘରେ ମଧ୍ୟ ତାକୁ ଆମେ ଅଭ୍ୟାସ କରୁ କିନ୍ତୁ ଯୋଗ କ୍ଲାସରେ ଆମକୁ ଯେଉଁମାନେ ଯୋଗ କରୁଥାନ୍ତି ସେମାନେ ଭଲ ଭାବରେ ଠିକ୍ ଭାବରେ କେମିତି କଲେ ସେଇଟା ଆମ ପାଇଁ ଲାଭଦାୟକ ହେବ ସେଇଭଳି ଆମକୁ ଶିଖାଇଥାନ୍ତି ଆଉ ଯୋଗ କ୍ଲାସରେ କଲେ ସମସ୍ତଙ୍କ ସହିତ ମିଶିକି କରିବା ପାଇଁ ଯୋଗ କରିବା ପାଇଁ ଭଲ ଲାଗେ ଏକା ସହିତ ସବୁ ଆସନ କରିବା ପାଇଁ ଭଲ ଲାଗେ ଏବଂ ଯୋଗ ଗୁରୁମାନଙ୍କଠୁ ବି ବହୁତ ଜିନିଷ ଶିଖିବାକୁ ମିଳେ କେଉଁ ଆସନର କ'ଣ ଉପକାରିତା ଅଛି କେଉଁ ଆସନ କଲେ ଆମ ସର ପାଇଁ କ ବା ମନ ପାଇଁ କ'ଣ ପ୍ରଭାବ ପକେଇବ ତାର କ'ଣ ଉପକାରିତା ସେସବୁ ଆମେ ଜାଣିବାକୁ ପାଉ ତେଣୁ ଘରେ ଘରେ ମଧ୍ୟ ଆମେ ସେଗୁଡ଼ିକୁ ଅଭ୍ୟାସ କରୁ ଘରେ ଅଭ୍ୟାସ କରିବା ସହିତ ଯୋଗ କ୍ଲାସରେ ସେଗୁଡ଼ିକ ଟିକେ ବେଶୀ ଭଲ ଲାଗେ କାରଣ ସେଠାରେ ଯୋଗ ଗୁରୁ ଥାନ୍ତି ସେମାନେ ଆମକୁ ଯଦି କିଛି ଭୁଲ ହୁଏ ସେମାନେ ଆମକୁ ସୁଧାରି ଦିଅନ୍ତି ଆଉ ତାର ଉପକାରିତା ବିଷୟରେ ଆମକୁ ବହୁତ କିଛି ଜଣାନ୍ତି ତେଣୁ ଯୋଗ କ୍ଲାସ୍ରେ ଆମକୁ ବହୁତ ଭଲ ଲାଗେ ଘରେ ମଧ୍ୟ ଆମେ ସେକୁ ପ୍ରତିଦିନ ଅଭ୍ୟାସ କରୁଛୁ ଯାହାଫଳରେ ଆମର ଶରୀର ଏବଂ ମନ ସୁସ୍ଥ ରହିବ